ହ୍ୟାଲୋ ଆଜ୍ଞା ଦିଦି ଆପଣଙ୍କ ଦୋକାନରେ ବରା ପିଆଜି ଅଛି ତ ଓହୋ ଭଲ ମିଳୁଛି ତ ବରା ଗୋଟା କେତେ ଟଙ୍କା କ'ଣ କହିଲେ ଆମର ସେଇ ଦରକାର ପଚାଶ ଟଙ୍କାରେ ପନ୍ଦର ଆଉ ପଚାଶଟା ପିଆଜି ଏମିତି ବରା ବରା ପଚାଶଟା ଦରକାର ଆଉ ଆଜ୍ଞା କ'ଣ କହିଲେ ନା ମ ଏଣେ ପରା ସବୁ ପାଞ୍ଚ ଟଙ୍କା ନେଖା ନଉଛନ୍ତି ତମର କ'ଣ ସାତ ଟଙ୍କା ନେଖା ନଉଛନ୍ତି ତମର ପରା ସୁଜି ମିଶଉଛ ମୁଁ ଶୁଣିଥିଲି ଏ ନା ତମେ କ'ଣ ତମେ କ'ଣ ବରାରେ ସୁନା ମିଶଉଛ ନା କ'ଣ ଓହୋ ଆଉ ଆଉ ଜଲେବି ଗୋଟା କେତେ ଟଙ୍କା ନା ଆମ ଆଡ଼େ ତ ଏତେ ବଢ଼େଇ ବୁଢ଼ାଇକି କହୁଛ କହିଲ ଆମେ ଆଡ଼େ ବହୁତ କମ୍ ନିଆ ହଉଛି ତୁମେ ସେସବୁ କେତେବେଳେ ବିକ୍ରି ହଉଛି ସନ୍ଧ୍ୟାବେଳେ କେତେଟାରୁ କେତେଟା ଟାଇମ୍ ଦୋସା ଚାଳିଶ ଟଙ୍କା ଆଉ ଚାଉମିନ୍ ଆଉ ରୋଲ୍ ରୋଲ୍ ଟା ଭେଜ ନା ନନଭେଜ

କ'ଣ କହିଲେ ଓହୋ ନନଭେଜରେ ମାନେ ସବୁ ଚିକେନ୍ ହରିକା ଆସୁଛି ତ ଓହୋ ଆହା ଆଉ ମୋର ଜଲେବି ନବାର ଥିଲା ଆପଣ ଯଦି ପାଞ୍ଚ ଟଙ୍କାର ଦେବେ ତାହେଲେ ମୁଁ ଦୁଇ କିଲୋ କାନ୍ତୁରୁ ନିଅନ୍ତି ନା ମ ଏତେ ରେଟ୍ କ'ଣ କହୁଛ କହିଲ ଭଲ ତେଲ ହେଲା ବୋଲି ତୁମେ ଏତେ ଟଙ୍କା କହିବ ଆମର ଏଇଠି ପାଞ୍ଚ ଟଙ୍କାରେ ନିଆ ହଉଛି ଆଉ ହଉ ଟିକିଏ କମ୍ କର କ'ଣ ଏତେ କହୁଛ କହିଲ ଆ ମୁଁ ସତରେ ନିଅନ୍ତି ମୁଁ ଯଦି ଆଉ କାହା କତିରୁ ନିଅନ୍ତି ତମେ ଯଦି ନା ମୁଁ ଜାଣିଛି ତ ସେଇଥିପାଇଁ ତ କହୁଛି ଆପଣଙ୍କ କତିିରୁ ଜିନିଷ ନେବି ବୋଲି ଟିକେ ଆପଣ ରେଟ୍ କମ୍ କଲେ ସିନା ନିଅନ୍ତି ହଁ ମାଁ ଆଉ ଟିକିଏ ରେଟ୍ କମଉନୁ ମୁଁ ନେବି

ହଉ ସେ ଜଲେବି କୁହ କେତେ ଦବ ଏ ନା ନା ସେମିତି କାହିଁକି ଆଉ ଗୋଟେ ଭଲ ଜିନିଷ କରୁଛ ଆଉ ଯେହେତୁ ହଉ ହଉ ହଉ ତାହେଲେ